ମୋର ଜୀବନର ବଡ଼ ସଫଳତା ହେଉଛି ମୁଁ ସବୁବେଳେ ସମାଜ ସେବାରେ ନିୟୋଜିତ ଥାଏ ଲୋକମାନଙ୍କ ସେବା କରିବାରେ ମୋତେ ବହୁତ ଆନନ୍ଦ ମିଳିଥାଏ ଏଥିପାଇଁ ମୁଁ ରାଜନୀତି କୁ ଆସିଛି ଏବଂ ତିନି ତିନି ଥର ୱାର୍ଡ଼ ମେମ୍ବର ପ୍ରାର୍ଥୀ ଭାବେ ମଧ୍ୟ ନିର୍ବାଚନରେ ଲଢ଼େଇ କରିଛି ସବୁଥର

କାରଣ ଲୋକମାନେ ମୋ ସହିତ ସବୁବେଳେ ଅଛନ୍ତି ଏବଂ ରହିଛନ୍ତି ସେଥିରୁ ଏବଂ ମୋର ନିୟମିତ ଵା ନିରବଛିନ୍ନ ସେବା ମୋତେ ସବୁବେଳେ ସଫଳତା ଆଣି ଦେଉଛି